ମୋର ସୁଇମିଂ କରିବା ପାଇଁ ପ୍ରିୟ ଗନ୍ତବ୍ୟ ସ୍ଥଳ ହେଉଛି ପୋଖରୀ ଆମ ଗାଁରେ ଏକ ପୋଖରୀ ଅଛି ଯେଉଁଠିକି ଯେଉଁ ପୋଖରୀଟାକି ବହୁତ ବଡ଼ ପୋଖରୀ ଏବଂ ପାଣି ମଧ୍ୟ ବହୁତ ସଫା ଭିତରେ ତା'ର ବି ବହୁତ ସଫା ପଙ୍କ କିଛି ନାହିଁ କି ସେହି ପୋଖରୀରେ ଏମିତି କିଛି ଡରିଲା ଭଳିଆ ସାପ ବେଙ୍ଗ ଏଯାକ ସବୁ କିଛି ନାହାନ୍ତି ବହୁତ ବଢ଼ିଆ କରା ହୋଇଛି ସମସ୍ତେ ସେହି ପୋଖରୀରେ ବୁଡ଼ ପକାନ୍ତି ସମସ୍ତେ ସେହି ପୋଖରୀରେ ଗାଧାଗାଧି କରନ୍ତି ସମସ୍ତେ ସେହି ପୋଖରୀ ଗାଧୋଇବା ଲୁଗା ଧୋଇବା ଏସବୁ ନେଇକି ବ୍ୟବହାର କରନ୍ତି ଯେଉଁଠାରେ କି ମୁଁ ମଧ୍ୟ ମୋର ସୁଇମିଂ କରିବା ପାଇଁ ବହୁତ ପସନ୍ଦ କରେ ଏବଂ ସୁଇମିଂ କଲେ କି ମୋତେ ବହୁତ ଭଲ ଲାଗେ ନିଜକୁ ମଧ୍ୟ ବହୁତ ଫୁର୍ତ୍ତି ଲାଗେ ମୁଁ ନିଜକୁ ଏମିତି ଲାଗେଯେ ମୁଁ ସୁଇମିଂ କରିକିନା ନିଜର ଶରୀରକୁ ଫିଟ୍ ରଖିପାରିଛି ଏବଂ ପହଁରିବାକୁ ମୋତେ ବହୁତ ପସନ୍ଦ ଲଗେ ଗାଧୋଇଲା ବେଳୁ ମୋତେ ଟିକେ ନ ପହଁରିଲେ କି ମୋତେ ଗାଧୋଇଲା ଭଳିଆ ବି ସେ ଲାଗେ ନାହିଁ